ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ପାର୍ଥକ୍ୟ ନିଶ୍ଚୟ ରହିଛି ଶାରୀରିକ ବ୍ୟାୟାମ ଠାରୁ ଆମର ଯୋଗ ନିୟୋଜିତ କଲେ ଶରୀରର ସର୍ବାଙ୍ଗ ଶରୀରର ଉନ୍ନତି ହେବ ଶାରୀରିକ ବ୍ୟାୟାମ ଦ୍ଵାରା ଗୋଟିଏ କୃଷକ ତା ଶାରୀରିକ ବ୍ୟାୟାମ କଲେ କୃଷି କ୍ଷେତ୍ରରେ କୃଷି ନିଜକୁ ନିଯୁକ୍ତି କରେ ସେ ମଧ୍ୟ ତା ଶରୀରରୁ ଝାଳ ବୋହେ ଯୋଗ ମାଧ୍ୟମରେ ମଧ୍ୟ ଝାଳ ବୋହେ କିନ୍ତୁ ଯୋଗ କଲେ ମାନସିକ ଏବଂ ତାର ଶାରୀରିକ ଏହି ସବୁ ଉନ୍ନତି ଘଟେ ତେଣୁ ପ୍ରତ୍ୟେକ ବ୍ୟକ୍ତି ନିୟମିତ ସକାଳୁ ଘଣ୍ଟେ ଦେଢ଼ ଘଣ୍ଟା ଯୋଗ କରିବା ଦରକାର ଏବଂ ପଦଯାତ୍ରା କରିବା ଦରକାର ସନ୍ଧ୍ୟାରେ ମଧ୍ୟ ଘଣ୍ଟେ ଦେଢ଼ ଘଣ୍ଟା ଯୋଗ କରିବା ଦରକାର ଯୋଗ କଲେ ସେ ନିରୋଗ ରହିବ ତାର ମନ ଉନ୍ନତି ହେବ ଶାରୀରିକ ଉନ୍ନତି ହେବ ଏବଂ ତାର ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ହେବ ତେଣୁ ଯୋଗ ନିହାତି ଦରକାର ଯୋଗ ଏବଂ ଶାରୀରିକ ବ୍ୟାୟାମ ପ୍ରତ୍ୟେକ ବ୍ୟକ୍ତି ଶାରୀରିକ କାର୍ଯ୍ୟ କରିବା ଦରକାର ଏବଂ ଯୋଗ କରିବା ଦରକାର କିନ୍ତୁ ଶାରୀରିକ ବ୍ୟାୟାମ ଅପେକ୍ଷା ଯୋଗର ଆବଶ୍ୟକତା ଅଧିକ ରହିଛି